ମୋତେ ଅନୁଭବ ମହାନ୍ତିଙ୍କର ସବୁ ଫିଲିମ ବହୁତ ଭଲ ଲାଗିଥାଏ ଏବଂ ତାଙ୍କର ସବୁ ଅଭିନୟ ଜୀବନ୍ତ ଭଳି ଲାଗିଥାଏ ସେ ଦେଖିବାକୁ ଯେମିତି ସୁନ୍ଦର ତାଙ୍କର ଅଭିନୟ ମଧ୍ୟ ସେମିତି ଜୀବନ ଆଉ ସୁନ୍ଦର ମୋତେ ବି ବର୍ଷା ପ୍ରିୟଦର୍ଶିନୀ ଅଭିନେତ୍ରୀ ବହୁତ ଭଲ ଲାଗିଥାନ୍ତି ଆଉ ସେ ଦୁଇଜଣଙ୍କର ଯୋଡ଼ି ମଧ୍ୟ ବହୁତ ସୁନ୍ଦର ସେ ଦୁଇ ଜଣଙ୍କର ଯୋଡ଼ି ଯେମିତି ଆଉ ସେ ଅଭିନୟ କରନ୍ତି ବି ସେମିତି